ଆମ ମାଲକାନିଗିରି ଜିଲ୍ଲାରେ ଖାଇବା ପାଇଁ ବହୁତ ଦୂର ଯାବା ପରେ ଆମ ମଙ୍ଗଲ୍ ବାଜାର ହୁଏ ସେଇଠି ଯିବା ପାଇଁ ବସ୍ ଅଛି ଅଟୋ ଅଛି ବାଇକ୍ ଅଛି ଆମେ ଅଟୋରେ ବି ଯାଉଛି ବାଇକ୍ରେେ ବି ଯାଉଛି ବସ୍ରେେ ବି ଯାଉଛି ଯିବାବେଲେ ଆମେ ନେଉଛେ ବାଜାର ସବୁ କରୁଛି ସବୁକିଛି ଭଲ ଅଛି ଯିବେବେଲେ ସେଠାରେ ରହୁଛି ଲୋକଙ୍କ ଦ୍ୱାରା ଆମେ ସବୁକିଛି ନେଉଛି ଶାଗ୍ ସବ୍ଜିମାନେ ଏଠି ଘର ସବୁ ଧାରେ ଧାରେ ଅଛି ଗାଁ ଅଛି ଏଠି ଗ୍ରାମ ଧାରେ ଧାରେ ଅଛି ପାଖାପାଖି ସବୁ ଅଛି

ମୋ ଗାଁ ସବୁ ଭଲ ଅଛି ଏମିତି ଲାଇନ୍ରେ ରହୁଛି ସବୁ ସମସ୍ତେ ଗାଁରେ ନିଜ ଘରେ ଘରେ ବଗିଚାରେ ଓ ସବୁ ଫଲ ଲଗଉଛି ସବୁକିଛି ଲଗାଉଛି ଖାଇବା ପାଇଁ ପନିପରିବା ସବୁ କିିଛି ଆଉ ଆମେ ସେମିତି ଖାଉଛି ଆମେ ଯାଉଛି ବସ୍ରେ ଯାଉଛି ଅଟୋରେ ଯାଉଛି ବାଇକ୍ରେ ଯାଉଛି କିଏ କିଏ ସାଇକେଲ୍ରେେ ବି ଯାଉଛି ଚାଲିି ଚାଲି କି ବି କିଏ କିଏ ଯାଉଛି ଶାଗ ସବୁକିଛି ଆମେ ଘରେ ଲଗାଏ ଖାଉଛି ଘରେ ରୋଷେଇ କରି ଖାଉଛି ସବୁକିଛି ନେଇବା ପାଇଁ କଷ୍ଟ ଟିକେ କରୁଛି